ଆଜ୍ଞା ଫ୍ଲିପ୍କାର୍ଟରୁ କହୁଥିଲେ କି ଆଜ୍ଞା ମୁଁ ଦୁଇ ଦିନ ତଳେ ଗୋଟେ ଅର୍ଡ଼ର୍ଟେ କ୍ୟାନ୍ସେଲ୍ କରିଥିଲି ସେଇଟା ହେଲା ମଡ଼େଲିଙ୍ଗ୍ କ୍ଲେ' ଆଜ୍ଞା ଏ ମଡ଼େଲିଙ୍ଗ୍ କ୍ଲେ'ଟି ଥିଲା ଅଢ଼େଇଶ ଗ୍ରାମ୍ର ତା'ର ପ୍ରାଇସ୍ ଥିଲା ପଞ୍ଚାଅଶୀ ଟଙ୍କା ମୁଁ ସେଥିରୁ ଦୁଇଟା ମଗେଇଥିଲି ସେ ଦୁଇଟି ଯାକର ପ୍ରାଇସ୍ ମାତ୍ର ଶହେ ସତୁରି ଟଙ୍କା ପଡ଼ିଥିଲା ତାକୁ ମୁଁ ଦୁଇ ଦିନ ତଳେ କ୍ୟାନସେଲ୍ କରି ଦେଇଥିଲି ସେ ଅର୍ଡ଼ର୍ଟିକୁ କିନ୍ତୁ ତା'ର ପଇସା ମୋତେ ଏପର୍ଯ୍ୟନ୍ତ ଫ୍ଲିପ୍କାର୍ଟ୍ ଫେରସ୍ତ କରିନାହିଁ ଫ୍ଲିପ୍କାର୍ଟ୍ ହେଉଛି ଗୋଟେ ବଡ଼ କମ୍ପାନୀ ଆପଣ ଦୟାକରି ମୋ ପଇସା ମତେ ଫେରସ୍ତ କରିଦିଅନ୍ତୁ ଆପଣ ଯେତେ ଜଲ୍ଦି ପାରିବେ ମୋ ପଇସା ଟିକିଏ ଫେରସ୍ତ କରିଦିଅନ୍ତୁ ମୋର ଟିକେ ଦରକାର ଅଛି